ହ୍ୟାଲୋ ବିରଜା ଟ୍ରାଭେଲ ଏଜେନ୍ସିରୁ କହୁଥିଲେକି ଭାଇ ଭାଇ ଗୋଟିଏ ଏର୍ଟିଗା ଦରକାର ଗାଡ଼ିଟିଏ ହଁ ନାଇଁ ଛୋଟ ସ୍ଵିଫ୍ଟ ହେବନାହିଁ ଆମେ ପାଞ୍ଚ ଛଅ ଜଣ ଯିବୁ ସାଙ୍ଗହେରିକା ତ ଗୋଟିଏ ଏର୍ଟିଗା ଗାଡ଼ି ଦରକାରେ ହଁ ଭାଇ ନିଜେ ତ ଆମେ ଚଲେଇକି ଯିବୁ ଆଉ କିଲୋମିଟର ପିଛା କେତେ ଟଙ୍କା ଅଛି ତେଲ ଛାଡ଼ିକି ଦଶ ଟଙ୍କା ଆଉ ଟିକେ ଭାଇ କମାଅ ଆମେ ଏଇ ପାଞ୍ଚ ଛଅ ଦିନ ଧରି ବୁଲିବୁ ଆଉ ଏଇ ରାଉରକେଲା ଟିକେ ଯାଇଥାନ୍ତୁ ଟିକେ ସିମିଳିପାଳ ବାଲେଶ୍ଵର ଚାନ୍ଦିପୁର ଫାନ୍ଦିପୁର ଯାଇଥାନ୍ତୁ ବୁଲିଆକୁ ଆଉ ହଁ ଟିକେ କମାଅ କମାଅ ପାଞ୍ଚ ଛଅ ଜଣ ଯିବୁ ଆମର ଭାଇ ମୁଁ ଭାଇ ମୋର ଯୋ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଅଛି ଆଜ୍ଞା ଡ୍ରାଇଭିଙ୍ଗ୍ ଲାଇସେନ୍ସ ଅଛି ଆମେ ସମସ୍ତ ସମସ୍ତେ ଡ୍ରାଇଭ କରିପାରିବୁ ଖାଲି ଜଣେ ତ ଏତେ ସମୟ ଧରି ଚଲେଇ ପରିବାନି ନା ଗାଡ଼ି ସମସ୍ତେ ଚଲେଇକି ଯିବୁ ଆଉ ଧର କିଏ ଶହେ ଶହେ କିଲୋମିଟର ଲେଖା ଚଲେଇବୁ ଆଉ ହଁ ଆଡ଼ଭାନ୍ସ ଯଦି କହିବ ଆମେ ଦେଇ କାଲି ଯାଇକି ମୁଁ ଦେଇକି ଆଉ ବୁକ୍ କରିକି ଆସିବି ଆଉ ହଁ ଦଶ ଟଙ୍କା କହୁଛ ସେଇଟା ନଅ ଟଙ୍କାରେ ଛିଡ଼େଇବା ଆଉ ହଁ ମୁଁ କାଲି ନେଇକି ଯିବି ଆଡ଼ଭାନ୍ସ ସେଇଠି ପଇସା ଦେଇକି ଇଏ ଗାଡ଼ି ନେଇକି ଆସିବି ହେଉ ହେଉ ରହିଲି